ଯେଉଁ ବ୍ୟକ୍ତିମାନେ ଚିତ୍ରାଙ୍କନ ମାନେ ଶିଖିବା ପାଇଁ ଚାହୁଁଛନ୍ତି ସେମାନଙ୍କ ପାଇଁ ମୋର ପରାମର୍ଶ ହେଉଛି ଯେ ସେମାନେ ନିଜର ଗୋଟିଏ ମାନେ ଚିତ୍ର ଶିଖିବା ପାଇଁ ଭଲ ଗୁରୁ ବାଛନ୍ତୁ ସେମାନଙ୍କ ସାହାଯ୍ୟରେ ବିଭିନ୍ନ ଜାଗାକୁ ଯାଇ ଚିତ୍ର କରନ୍ତୁ ଆଉ ଚିତ୍ର ଶିଖନ୍ତୁ ମଧ୍ୟ ଆଉ ଭୁବନେଶ୍ୱରରେ ଆମର ଗୋଟିଏ ଜାଗା ଅଛି କଳାଭୂମି ନାଁରେ ସେଠାରେ ମଧ୍ୟ ଭଲ ଶିକ୍ଷକମାନେ ଅଛନ୍ତି ସେଠାକୁ ଯାଆନ୍ତୁ ତ ଭଲ ଚିତ୍ର କରନ୍ତୁ ଏବଂ ମାନେ ସର୍ବଶ୍ରେଷ୍ଠ ସ୍ଥାନ ମଧ୍ୟ ଗ୍ରହଣ କରନ୍ତୁ